ମୋର ପ୍ରିୟ ମାର୍ଶାଲ ଆର୍ଟ ହେଉଛି କରାଟେ କରାଟେ ମାନେ ଯିଏ ଯେଉଁ ଏଥିରେ ନିପୁଣ ଥିବ ସିଏ ପାଞ୍ଚଜଣ ପିଲାଙ୍କୁ ଶିଖାଇପାରୁଥିବ ଆଉ ତାଙ୍କୁ ଭଲ ଶିକ୍ଷାଦାନ ଦେଉଥିବ ତାକୁ ମାର୍ଶାଲ ଆର୍ଟିସ୍ଟ କହନ୍ତି ଏବଂ କାହିଁକି ନା ମାର୍ଶଲ ଆର୍ଟିସ୍ଟ ସାଧାରଣତଃ ଆଜିକାଲି ଯୁଗରେ ଆଜିକାଲି ଦୁନିଆରେ ଝିଅମାନଙ୍କ ପାଇଁ ଏହିଟା ବହୁତ ଜରୁରୀ ସେମାନେ ଧର ଏକୁଟିଆ ଯାଉଛନ୍ତି ସେ ଯଦି ସେହି ମାର୍ଶାଲ ଆର୍ଟ ଜାଣିଥିବେ ତା'ହେଲେ ସେ ନିଜକୁ ସୁରକ୍ଷିତ କରିପାରିବେ ଆଉ ନିଜକୁ ମଧ୍ୟ ବଞ୍ଚାଇ ପାରିବେ ସେ ମାର୍ଶାଲ ଆର୍ଟସ କରାଟେ ରେ ସେ ଯଦି ଜାଣିଥିବେ ତା'ହେଲେ ସେ ନିଜକୁ ସୁରକ୍ଷିତ ମନେକରିପାରିବେ ନିଜକୁ ବଞ୍ଚାଇପାରିବେ ଆଉ ଏହିସବୁ ଏଥିପାଇଁ ମୋର ମାର୍ଶାଲ ପ୍ରିୟ ଅଟେ